ମୁଁ ହେଉଛି ଓଡ଼ିଆ ଆମର ଜାତି ହେଉଛି ଗୋପାଳ ଗୋପାଳ ଜାତିରେ ଆମେ ଘିଅ ପିଠା ବନାଉ ପ୍ରତ୍ୟେକଟି ଦୋଳରେ ଆମର ଘିଅ ପିଠା ବନାଯାଏ ଆଉ ଏହା ହେଉଛି ଆମର ପରମ୍ପରା ପିଢ଼ି ପରେ ପିଢ଼ି ସମସ୍ତ ଗୋପାଳାମାନେ ଠିକ୍ ଦୋଳ ଦିନ ହିଁ ଘିଅ ପିଠା ବନାନ୍ତି ଆଉ ସମସ୍ତ ସାଙ୍ଗସାଥିମାନଙ୍କୁ ଘିିଅ ପିଠା ବଣ୍ଟାଯାଏ ଘିଅ ପିଠାର ଏକ ଗୁଣ ହେଉଛି ଏହାକୁ ବିନା ଫ୍ରିଜ୍ରେେ ମଧ୍ୟ ଆପଣ ବହୁତ ଦିନ ପର୍ଯ୍ୟନ୍ତ ରଖିପାରିବେ ଏହା ବିଲ୍କୁଲ୍ ମଧ୍ୟ ନଷ୍ଟ ହେବ ନାହିଁ ପ୍ରାୟତଃ ମାସେରୁୁ ଦୁଇ ମାସ ପର୍ଯ୍ୟନ୍ତ ଆରାମସେ ଘିଅ ପିଠା ଆପଣଙ୍କର ରହିଯିବ ବହୁ ଦିନ ପର୍ଯ୍ୟନ୍ତ ସେ ବି ବିନା ଖରାପରେ ଆଉ ଘିଅ ପିଠା ବନାଇବାର ପ୍ରଣାଳୀ ହେଉଛି ଘିଅ ପିଠା ମୁଖ୍ୟତଃ ବନାଯାଏ ଚାଉଳ ଚୁନାରେ ଚାଉଳକୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆପଣ ଭଲ ଭାବରେ ଭିଜାଇକି ରଖିବେ ତା'ପରେ ଏହାକୁ କଳରେ ଭଲରେ ପୁରା ଚୁନ ଚୁନ କରିକି କୁଟିଦେବେ ତା'ପରେ ଚାଉଳ କୁଟି ସାରିଲା ପରେ ଆକୁ ଆପଣ ଘରକୁ ନେଇ ଆସିକି ଭଲ ଭାବରେ ଚଲାଇଦେବେ ତା'ପରେ ଗୁଡ଼କୁ ଗୁଡ଼ ନିହାତି ଭାବରେ ଯଦି ଚାଉଳ ଆପଣ ପାଞ୍ଚ କିଲୋ ନେଇଥିବେ ତା'ହେଲେ ଗୁଡ଼ ଏହାର ଅଧା ପରିମାଣର କିଣିକି ଆଣିବେ ଗୁଡ଼କୁ ଗୋଟିଏ ହାଣ୍ଡିରେ ବା ଖୋଲା ମୁହ ଥିବା ଜାଗାରେ ରଖିକି ଚୁଲି ଉପରେ ବସାଇକି ଏହାକୁ ତରଳିବା ପାଇଁ ଛାଡ଼ିଦେବେ ଯେତେବେଳେ ଗୁଡ଼ ଆପଣଙ୍କର ଭଲ ଭାବରେ ତରଳିଯିବ ସେତେବେଳେ ଅଳ୍ପ ଅଳ୍ପ କରିକି ଆପଣ ଚୁନା ସେଥିରେ ପକାଇବେ ଆଉ ଲକ୍ଷ୍ୟ ରଖିବେ ଯେମିତିକି ଚୁନା ମୁଣ୍ଡା ନ ହୋଇଯାଏ ଆଉ ଯେତେବେଳେ ଆପଣଙ୍କର ଘିଅ ଆପଣଙ୍କର ଗୁଡ଼ ଆଉ ଚୂନ ବା ଚୁନା ଭଲ ଭାବରେ ଫେଣ୍ଟି ହୋଇଯିବ ସେତେବେଳେ ଆକୁ ଆପଣ କିଛି ସମୟ ପାଇଁ ବାସ୍ ଅଳ୍ପ ସମୟ ପାଇଁ ଥଣ୍ଡା ହେବାକୁ ରଖିକି ତାକୁ ଘୋଡ଼େଇ ଦେବେ ତା'ପରେ ଯେମିତି ବେଶୀ ଥଣ୍ଡା ହୋଇ ବେଶୀ ଟାଣ ନ ହୋଇଯାଏ ଆପଣ ଏହାପରେ କିଛି କିଛି ଗୁଡ଼କୁ ଆଣିକି ବା ଆପଣଙ୍କର ଗୁଡ଼ ଚୂନ ମିଶା

ଗୁଡ଼ ଚୁନ ମିଶାକୁ ଆଣିକି ରଖିବେ ଏବଂ ଏଥିରୁ ଛୋଟ ଛୋଟ ଗୁଳା କରିକି ତେଲରେ ଭଲ ଭାବରେ ଛାଣିବେ ଏଥିରେ ମଧ୍ୟ ଆପଣ ଗୁଜୁରାତି ମିଶାଇ ପାରିବେ ଏବଂ ଏଥିରେ ଏହା ବହୁତ ସ୍ଵାଦିଷ୍ଟ ଲାଗେ ଏହାକୁ ଆପଣ ସିଝାଇ ସାରିଲା ବା ଛାଣି ସାରିଲା ପରେ କିଛି ବହୁ ଦିନ ପର୍ଯ୍ୟନ୍ତ ଆପଣ ଏହାକୁ ଷ୍ଟୋର୍ କରିକି ରଖିପାରିବେ